ଆମ ସମ୍ପ୍ରଦାୟରେ ପାରମ୍ପରିକ ନୃତ୍ୟ ହେଉଛି ଘୁମୁରା ନାଚ ଏହା ଏକ ପୁରାତନ ନୃତ୍ୟ ଅଟେ ଏହାକୁ ଦୀପାବଳି ଦିନ ରାତିରେ ଘର ଘର ବୁଲି ବାଜା ବଜାଇ ଘଣ୍ଟା ବଜେଇ ନୃତ୍ୟ ପରିବେଷଣ କରିଥାନ୍ତି